ହଁ ମୁଁ ମୋ ସାଙ୍ଗର ବଗିଚାକୁ ଯାଇଥିଲି ମୁଁ ତା'ର ବଗିଚା ଦେଖିଲି ତାର ଫଳ ଗଛ ଫୁଲ ଗଛ ଆଉ ପନିପରିବା ଗଛ ସବୁ ଏକା ପାଖରେ ଲଗେଇଥିଲା ମୁଁ ତାକୁ କହିଲି ଯେ ନାଇଁ ସବୁ ଗଛ ଏକା ପାଖରେ ରଖେନି ତୁ ତାକୁ ଅଲଗା ଅଲଗା ଭାଗ ଭାଗ କରିକି ରଖ ଫଳ ଗଛ ଗୋଟିଏ ପାଖରେ ଫୁଲ ଗଛ ଗୋଟିଏ ପାଖରେ ପନିପରିବା ଗଛ ଗୋଟିଏ ପାଖରେ ଲଗା ତା'ପରେ ସିଏ ବି ତା'ସହିତ ମିଶିକି ମୁଁ ଲଗେଇଲି ତା'ପରେ କ'ଣ ହେଲା ନା ତା ଭିତରୁ ଘାସ ବାଛୁ ନଥିଲା ପଣି ଠିକ ଟାଇମରେ ଦେଉନଥିଲା ସଖାଳ ସନ୍ଧ୍ୟାରେ ପାଣି ଦେଲୁ ଘାସ ବାଛିଲୁ ପନିପରିବା ଗଛରେ ଫଳିଲା ସେ ଦେଉଥିଲା ତା' ଦେହରେ କ'ଣ ନା ୟୁରିଆ ଗ୍ରୋମର ମୁଁ ତାକୁ ମନା କଲି ନାଇଁ ଜୈବ ଖତ ତିଆରି କରି ଦେ ଗାଈ ମୁତ ଗାଈ ଗୋବର ଆଉ ଗୁଡ଼ ବେସନ ମିସେଇକି ତାକୁ ତା'ଦେହରେ ଦେଲୁ ଜୈବିକ ଖତ ତା'ପରେ ପୋକ ନଲାଗିବା ପାଇଁକା ଆମ ପୁଣି ଜୈବ ସ୍ପ୍ରେ ତିଆରି କଲୁ ସବୁ ପତ୍ରରେ ତା'ପରେ ତା'ର ବଗିଚା ଦେଖିକି ତା'ର ଯେତେବେଳେ ଭଲ ବଢ଼ିଲା ଏବଂ ଫୁଲ ଗଛ ଫଳ ଗଛ ହେଲା ମୋ ମନରେ ବି ଗୋଟିଏ ଆଗ୍ରହ ଆସିଲା ମୁଁ ବି ସେମିତି ଗୋଟିଏ ବଗିଚା କରିବା ପାଇଁକା ମନ ବଛା କଲି ବି ମୁଁ ସେମିତି ତାରି ବଗିଚା ଠାରୁ ଅଧିକ ବି କରିପାରିଲି